ହଁ ହ୍ୟାଲୋ କହିଲେ କହୁନାହାନ୍ତି ହ୍ୟାଲୋ ବସ୍ କୁଆଡ଼େ ଯିବ ବୋଲି ପଚାରୁଛନ୍ତି ଆଉ ହଁ ହାଇଦ୍ରାବାଦ ହାଇଦ୍ରାବାଦ

କେତେଟା ପରେ ଯିବ ହଁ ହଉ ତୁ ଲେଖିକି ଦେ ମତେ କେତେଟାକୁ କୁହ କେତେଟାକୁ ପହଞ୍ଚିବ ହାଇଦ୍ରାବାଦରେ ରାତି ଦଶଟାରେ ପହଞ୍ଚିବ ହ୍ୟାଲୋ ରାସ୍ତାଟାରେ କ'ଣ ଟିଫିନ୍ ବନ୍ଦୋବସ୍ତ ନା ଖାଇବା ପିଇବା ବନ୍ଦୋବସ୍ତ ଅଛି ହଁ ହଉ ହେଲା

ହଉ ସିଟ୍ ଖାଲି ଅଛି କି ଆଉ ହଁ ଅଛି ହେଲା ଭଲ ହେଲା ଗୋଟେ ବସ୍ ଅଛି ନା ଆଉ ସେକେଣ୍ଡ ବସ୍ ଅଛି ହଁ ହଁ ଏଇ ବସ୍ରେ ଫି ଲାଗୁଛି ନା ଚୋରି ଫୋରି ହଉଛି ନା ନାହିଁ ଇନ୍କ୍ୱାରୀ ଚାଲିଛି ହଁ ଚୋରି ହେଲେ କେମିତି ସତର୍କ ଅବଲମ୍ବନ କରିବ ହଁ ହଉ ପୋଲିସ୍କୁ ଡାକିବା ହଉ ହଉ